ଆମ ଜିଲ୍ଲାରେ ବିଭିନ୍ନ ପ୍ରକାରର ଗୋଷ୍ଠୀ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଯେମିତିକି ରଜ କୁମାରପୂର୍ଣ୍ଣମୀ ଗଣେଶ ପୂଜା ଖଣ୍ଡଗିରି ମେଳା ନୂଆଖାଇ ଓ ଦଶହରା ଲକ୍ଷ୍ମୀ ପୂଜା ହୋଲି ଆଦି ବିଭିନ୍ନ ପ୍ରକାରର ଗୋଷ୍ଠୀ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଆମର ଏଠି ଗୋଷ୍ଠୀ କାର୍ଯ୍ୟକ୍ରମ କହିବାକୁ ଗଲେ ସାଧାରଣତଃ ରଜ ଓ ଗଣେଶ ପୂଜା ଏଇ ଦୁଇଟି ଏକ ବଡ଼ ଆକାରରେ ଆମ ଜଟଣୀ ଅଞ୍ଚଳରେ ପାଳନ କରାଯାଏ ରଜରେ କଣ ନା ଆମର ଜିଲ୍ଲାରେ ଯେଉଁ ଅଛି ବରୁଣେଇ ପାହାଡ଼ ସେହି ତଳେ ମା ବାରୁଣେଇଙ୍କ ପୀଠରେ କଣ ଯାତ୍ରାର ଆୟୋଜନ କରାଯାଏ ସେଠାରେ ବିଭିନ୍ନ ପ୍ରକାର ମେଳା ବସେ ଦୋକାନ ବଜାର ବସେ ବିଭିନ୍ନ ଖେଳନା ଦୋକାନ ଷ୍ଟେସନାରୀ ଦୋକାନ ଆଦି ପଡ଼ିଥାଏ ଖାଇବା ଜିନିଷ ବି ପଡ଼ିଥାଏ ଏବଂ ଦୋଳି ଆମେ ପିଲାମାନଙ୍କ ମନୋରଞ୍ଜନ ପାଇଁ ଦୋଳି ମଧ୍ୟ ପଡ଼ିଥାଏ ଏବଂ ବିଭିନ୍ନ ଭାଷା ଭାସି ଓ ବହୁ ଜାତି ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସମସ୍ତେ ଯାଇଥାନ୍ତି ସେଠାକୁ ବୁଲିବାକୁ ଏହା ପରେ ଆସୁଛି ଗଣେଶ ପୂଜା ଗଣେଶ ପୂଜା ହେଉଛି ଆମର ଓଡ଼ିଶା ପ୍ରସିଦ୍ଧ ଜଟଣୀର ଗଣେଶ ପୂଜା ହେଉଛି ଆମର ଓଡ଼ିଶା ପ୍ରସିଦ୍ଧ ଗଣେଶ ପୂଜା ଅଟେ ଏହି ଏଠାରେ ଆମର କଣ ହୁଏ ନା ବଡ଼ ଠାକୁରଙ୍କର ବଡ଼ ବଡ଼ ମେଢ଼ ବସେ ମୂର୍ତ୍ତି ବି ବହୁତ ଦଶ ଫୁଟ ପନ୍ଦର ଫୁଟ ଉଚ୍ଚର ପ୍ରାୟ ମୂର୍ତ୍ତି ଗୁଡ଼ିକ ବି ବସେ ଏବଂ ସ୍ଥାନରେ ସ୍ଥାନରେ ସବୁ ମେଳା ବସେ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଯେମିତିକି ସବୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ତାଙ୍କର କଳା ଓ ପରମ୍ପରା ପଶିକି ସେ ଜାଗାରେ ପ୍ରଦର୍ଶନ କରିଥାନ୍ତି ଏହିପରି ବିଭିନ୍ନ ପ୍ରକାରର ଗୋଷ୍ଠୀ କାର୍ଯ୍ୟ କ୍ରମ ଗୁଡ଼ିକ ଆମ ଅଞ୍ଚଳରେ ହୋଇଥାଏ